ସାର୍ ନମସ୍କାର ସାର୍ କେମିତି ଅଛନ୍ତି ସାର୍ କେମିତି ଅଛନ୍ତି ସାର୍ ଡାନ୍ସ୍ କ୍ଲାସ୍ ସାର୍ ଡାନ୍ସ୍ କ୍ଲାସ୍ କେତେବେଳେ ହେଉଛି ସୋମବାର ଦିନ କେତେବେଳେ ହେଉଛି ଟାଇମ୍ଟା ସାର୍ ସାଢ଼େ ତିନିଟା ବେଳକୁ ତ ଅଲଗା କ୍ଲାସ୍ ହେଉଛି ଆଉ ଅଲଗା ଟାଇମ୍ରେ ହେଉନି କ୍ଲାସ୍ ହଁ ସାର୍ ଖେଳୁନି ନେବି ସାର୍ ଆଜ୍ଞା ସାର୍ ସାର୍ ଡାନ୍ସ୍ କ୍ଲାସ୍ ଟିକେ ପ୍ରାକ୍ଟିସ୍ କରିଥାନ୍ତି ଆଜ୍ଞା ସାର୍ ସାର୍ ଆଉ ଆର୍ଟ୍ କ୍ଲାସ୍ ହେଉଛିନା ହେଉନି ଏବେ ସାର୍ କେବେ ହେଉଛି ସାର୍ ଆର୍ଟ କ୍ଲାସ୍ କେବେ ହେବ ସାର୍ ମ୍ୟୁଜିକ୍ କ୍ଲାସ୍ ସାର୍ ସ୍କୁଲ୍ ଛୁଟି ହେଲା ପରେ ହେଉ ସାର୍ ମୁଁ ସ୍କୁଲ୍ ଛୁଟି ହେଲା ପରେ ଯିବି ତେବେ ଆଜ୍ଞା ସାର୍ ସାର୍ ଡାନ୍ସ୍ କ୍ଲାସ୍ ପାଇଁ କେତେ ପିଲା ଆସୁଛନ୍ତି ଆଜ୍ଞା ସାର୍ ଆଜ୍ଞା ସାର୍ ସାର୍ ଆର୍ଟ କ୍ଲାସ୍ରେ କେତେପିଲା ଅଛନ୍ତି ସାର୍ ଏଥର ଡାନ୍ସ୍ କିଏ ଭଲ କରୁଛନ୍ତି ହେଉ ସାର୍ ଠିକ୍ ଅଛି ମୁଁ ଯିବି ତାହେଲେ ଆଜ୍ଞା ସାର୍